ଆଠ ପାଞ୍ଚ ଉଣେଇଶି ଶହ ଅଣସ୍ତରି ଏକ ଏଗାର ଦିହଜାର ଏକୋଇଶି ପନ୍ଦର ନଅ ଉଣେଇଶ ଚଉରାନବେ ଅଣତିରିଶି ଦଶ ଉଣେଇଶି ଶହ ବୟାନବେ ଦୁଇ ବାର ଉଣିେଇଶି ଶହ ଚଉରାନବେ